ମୁଁ ଆମ ଗାଁ ବିଦ୍ୟାଲୟରେ ପଢ଼ୁଥିଲାବେଲେ ଏମିତି କିଛି ବ୍ୟବସ୍ତା ନଥିଲା ନା ପାନୀୟ ଥିଲା ନା ବହିଥିଲା ନା ଡେସ୍କ୍ଟେ ଥିଲା ନା ବେଞ୍ଚ୍ ଥିଲା ଆମେ ତଲେ ପଢ଼ୁଥିଲୁ ପାଣି ପିଇବାକୁ ଆଉ ଗୋଟେ ପଡ଼ାକୁ ଯାଉଥିଲୁ ଆମ ସ୍କୁଲ୍ରୁ ତା'ପରେ ଆମେ ପଢ଼ିଲା ବେଲେ ତ ଏମିତି କିଛି ମାନେ ଭଲ ସୁବିଧା ନଥିଲା କିନ୍ତୁ ପରିସ୍ଥିତି ଏବେ ବଦଲିଛି ଏବେ ଟିକିଏ ଟିକିଏ ଭଲ ଆଛି ମୁଁ ପଢ଼ୁଥିଲି ଦୁଇ ହଜାର ଦଶରେ ମୋର ଦଶମ ମାନେ କ୍ଲିୟର୍ କଲି ମୁଁ ତାପୂର୍ବରୁ ତ ଆମ ଗାଁରେ ଆମ ଗାଁର ବିଦ୍ୟାଳୟରେ କିଛି ନଥିଲା କିନ୍ତୁ ଏବେ ଦେଖିବାକୁ ବେଳକୁ ବହୁତ ଉନ୍ନତି କରିଛି ଆଉ ଏବେ ଗୋଟେଟା ଗୁଟେ ଆମର ଏଠି କମି ଅଛି ଯୋଉଁଟାକି ଆମର ଫିଲ୍ଡ଼୍ ଆମ ଗାଁ ବିଦ୍ୟଳୟରେ ଫିଲ୍ଡ଼୍ ନାହିଁ ସେଥିପାଇଁ ପିଲାମାନେ ଖେଲିବା ପାଇଁ ମାନେ ଚାହୁଁଥିଲେ ବି ସେମାନେ କିଛି ଖେଲି ପାରୁ ନାହାନ୍ତି ସେଇଟା ମୁଁ ଆବେଦନ କରିବି ଯେ ଆପଣ ଗୋଟେ ଫିଲ୍ଡ଼୍ ଫୁଲା କିଛି କରି ଦେଇ ପାରିବେ ମାନେ କରି ଦିଅନ୍ତୁ